ଆମେ ଫସଲ ପାଇ ସାରିବା ପରେ ଏକ ପର୍ବ ପାଳନ କରିଥାଉ ସେ ପର୍ବଟି ହେଉଛି ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି ସବୁ ସବୁ ରାଜ୍ୟରେ ପାଳନ କରାଯାଇଥାଏ ଆମ ଓଡ଼ିଶାରେ ବି କରାଯାଇଥାଏ ତାହା ହେଉଛି ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି ଦିନ ଆମେ ଆମର ନୂଆ ଧାନକୁ ଆଣିକି ଯେଉଁ ଜାଗାରେ ରଖିଥାଉ ସେ ଜାଗାରେ ଏକ ଖୁମ୍ବ ପୋତିକି ସେଠି ମା' ଲକ୍ଷ୍ମୀଙ୍କୁ ପୂଜା କରିଥାଉ